ହଁ ମୁଇଁ ଋଣ କରିବା ପାଇଁ ଆବେଦନ କରିଥିଲି ଏବଂ ଋଣ ମୋର ହେଇବି ଥିଲା କିନ୍ତୁ ସେ ଋଣ କରିବା ପାଇଁ ବହୁତଟେ ମୋତେ କାଗଜପତ୍ର ଦେବାକେ ପଡ଼ିଥିଲା କିନ୍ତୁ ଏକା ସସମୟରେ ସେ କାଗଜପତ୍ର କହୁନଥିଲେ ସେମାନେ ଆଉ ବାରମ୍ବାର ଅଲଗା ଅଲଗା କାଗଜ ଆଣିବା ଲାଗି କହୁଥିଲେ ମୋତେ ବହୁତ ସମୟ ଲାଗିଥିଲା ସେଥିପାଇଁ ମୁଇଁ ବହୁତ ହଇରାଣ ବି ହୋଇଥିଲି ଆଉ ଋଣଟା ମୋତେ ମିଲି ଯାଇଥିଲା କିନ୍ତୁ ବହୁତ ହଇରାଣ ହେବାକୁ ପଡ଼ିଥିଲା